ମୋତେ ବାରମ୍ବାର ବୁଲିଯିବାକୁ ବହୁତ ଭଲ ଲାଗେ ଓ ମୁଁ ଜଳପ୍ରପାତ ବା ଝରଣାକୁ ବୁଲିବାକୁ ବହୁତ ପସନ୍ଦ କରେ କାରଣ ଝରଣାର ପାଣି ଯେତେବେଳେ ମୋ ମୋ ଉପରେ ପଡ଼େ ସେତେବେଳେ ମୋତେ ମାଲିସ କରିବା ଭଳି ଲାଗେ ଓ ଝରଣା ଦେଖିବାକୁ ମୋତେ ବହୁତ ଭଲ ଲାଗେ ଝରଣାର ପାଣି ଯେତେବେଳେ ଆସେ ମୁଁ ତା ଠାରୁ ଖେଲିବାକୁ ମଧ୍ୟ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଝରଣାକୁ ବୁଲିବାକୁ ବହୁତ ପସନ୍ଦ କରେ